ହଁ ଇ ଦେଖ୍ ମୋବାଇଲ୍ ଟା ଆଣ୍ଲି ଯେ ଭଲ୍ ପଡ଼୍ଲା ହୋ ନାଇଁ ଚାର୍ଜ ବି ତ ଠିକ୍ ଯାଉଛେ ସକାଳୁ ଚାର୍ଜ୍ କଲେ ଶହେ ପର୍ସେଣ୍ଟ୍ ଚାର୍ଜ୍ ହେଲା ବେଲେ ସେ ଦୁଇ ତିନ୍ ଦିନ୍ ବି ଯାଉଛେ ଭଲ୍ ଦେଉଛେ ତା'ର୍ ବ୍ରାଇଟ୍ନେସ୍ ବି ଠିକ୍ ଆଉଛେ ତା'ପ୍ରେ ଯେତେବେଲେ କଲ୍ଫଲ୍ କଲୁ ଯେହେତୁ ଫାଇଭ୍ ଜି ମୋବାଇଲ୍ ନେଟ୍ୱାର୍କ୍ ବି ଭଲ୍ ରହୁଛେ ଆଉ ନେଟ୍ୱାର୍କ୍ କମ୍ ଥିଲେ ଭି ଆଡ଼ଜଷ୍ଟ୍ କରିକି ଯେନ୍ତା ଫୋର୍ ଜି କାହିଁ ନେଟ୍ୱାର୍କ୍ ରେ ଯେନ୍ତା ଆସୁଛେ କମ୍ କମ୍ ଥିଲେ ଭିଲ୍ ଡାଉନ୍ଲୋଡ଼୍ ନାଇ ହେବାର୍ କି ଇ'ଟା ଟିକେ ଥିଲେ ବି ସେଟା ଡାଉନ୍ଲୋଡ଼୍ ହେଉଛେ କିଛି ପ୍ରୋବ୍ଲେମ୍ ନାଇ ହେବାର୍ ଖୁବ୍ ଶୀଘ୍ର କାମ୍ କରୁଛେ ଭଲ୍ ବି ଦେଖାଯାଉଛେ ଆଉ